ଟେକ୍ନୋଲୋଜି ଏବଂ ଇଣ୍ଟରନେଟ୍ ବୃଦ୍ଧି ସହିତ ଓଡ଼ିଆ ଭାଷାର ବ୍ୟବହାର ଏବେ ବଦଳିଛି ବଦଳିଯାଇଛି ଇଣ୍ଟରନେଟ୍ ଫୋନ୍ ଲ୍ୟାପଟପ୍ ଟିଭି ଯୋଗୁଁ ଇଂରାଜୀ ଭାଷା ବହୁତ କହୁଛନ୍ତି ଇଂରାଜୀ ଭାଷାର ବ୍ୟବହାର ଅଧିକ ହେଉଛି ଲୋକମାନେ ଇଣ୍ଟରନେଟ୍ ଗୁଗଲ୍ ଏହିସବୁ ଦେଖିକରି ବହୁତ ଇଂଲିଶ ଶିଖିଛନ୍ତି ଆମର ମାତୃଭାଷା ହେଉଛି ଓଡ଼ିଆ କିନ୍ତୁ ଆମେ ସମସ୍ତେ ମାତୃଭାଷା କହିବା ଉଚିତ୍ ସମସ୍ତେ ଇଂରାଜୀ ଭାଷାରେ କହୁଚନ୍ ଆମର ତିରିଶ୍ଟା ଜିଲ୍ଲାରେ ମାତୃଭାଷା ରହିଛି ସେଥିପାଇଁ ପାଇଁ ଓଡ଼ିଆ ଭାଷାର ବ୍ୟବହାର ବଦଳୁଛି